କଟକରେ ଗ୍ରୀଷ୍ମ ସମୟରେ ଚାଳିଶି ରୁ ପଇଁଚାଳିଶି ଡିଗ୍ରୀ ପର୍ଯ୍ୟନ୍ତ ଖରା ଛୁଇଁ ତାପ ଛୁଇଁ ଦିଏ ଓ ଏଇଠି ଲୋକମାନଙ୍କୁ ଖୁବ୍ ଅସୁବିଧା ହୁଏ ଖରାଦିନ କାରଣ ଏଇଠି ଖରା ଏତେ ଟାଣ କି ଯେ ଲୋକମାନଙ୍କୁ ଘରୁ ବାହାରିବା ବହୁତ କଷ୍ଟକର ଓ ଏଇଠି କୃଷକମାନଙ୍କର ଖରା ଯୋଗୁଁ ଠିକ୍ ସମୟରେ ପାଣି ନ ମିଳି ଥିବା ଯୋଗୁଁ କୃଷକମାନଙ୍କ ଫସଲ ନଷ୍ଟ ହୋଇଯାଏ ଏ ଓ ଖରା ଏତେ ହେବାରୁ ଗୋଟେ କିଛି ଜାଗାରେ ପାଣି ମଧ୍ୟ ଶୁଖିକି ପାଣିର ମାତ୍ରା କମିଯାଏ ଓ ଡକ୍ଟର ମଧ୍ୟ କୁହନ୍ତି ଆମକୁ ଖରାଦିନ ଆମକୁ ଅଧିକା ପାଣି ପିଇବା ଉଚିତ ବର୍ଷାଦିନ ବି ମ ବର୍ଷା ଦିନ ମଧ୍ୟ ଏଇଠି ଠିକ୍ ସମୟରେ ବର୍ଷା ହୁଏ ହୋଇନଥାଏ ତେଣୁ କୃଷକର ଶ ଠିକ୍ ସମୟରେ ବର୍ଷା ନହେଇଥିବାରୁ କୃଷକର ଫସଲ ନଷ୍ଟ ହୋଇଯାଏ ଓ ଯେଉଁ ଖରାଦିନ ଯେଉଁ ନଦୀ ନାଳ ଶୁଖିଯାଏ ଥାଏ ସେମା ସେଇଠି ପାଣି ମଧ୍ୟ ଆସିନଥାଏ ଓ ବର୍ଷାଦିନ ମଧ୍ୟ ଗରମର ଅନୁଭବ ହୋଇଥାଏ କିନ୍ତୁ ଶୀତଦିନ ମଧ୍ୟ ଏଇଠି ଗରମ ଅନୁଭବ ହୁଏ ଦିନସାରା ବହୁତ ଜୋରରେ ଖରା ହୁଏ

ଓ ରାତିରେ ମଧ୍ୟ ଖୁବ୍ କମ୍ ଥଣ୍ଡା ଅନୁଭବ ହୋଇଥାଏ କାରଣ କଟକର ଜଳବାୟୁ ବହୁତ ନି ନିମ୍ନ ଜଳବାୟୁ ଅଟେ